ହ୍ୟାଲୋ ମୁଁ ବରଂପୁର୍ ଗଲାଆଡ଼ୁ ଗୋଟେ କ୍ୟାବ୍ରେ ଅଫିସ୍ ଗଲାଆଡ଼ୁ ସେଠେ କ୍ୟାବ୍ରେ ମୋର ଇଏ ହେଇଗଲା ମୁଁ କ୍ୟାବ୍ରୁ ମାନେ ଅଫିସ୍ ଗଲାଠୁ ଜଲ୍ଦି ଓଲ୍ହେଇ ଦେଲି କ୍ୟାବ୍ରେ ତ ମୋର ପର୍ସଟା ସେଠି ରହିଗଲା କ୍ୟାବ୍ରେ ତ ସେ ପର୍ସଟା ରହିଗଲା ଯୋଉ ମୁଁ ଏବେ କେମିତି ସେ ପର୍ସକୁ କଲ୍ କରିକି ପୁଣି ଇଏ କରି ସେଇଟାକୁ ତ ସେ ପର୍ସଟା ମୁଁ ସେ କ୍ୟାବ୍ରୁ ଓଲ୍ହେଇଲା ଠୁ ମୋର ସେ ପର୍ସରେ କିଛି ଜରୁରୀ ଜିନିଷ ସବୁ ଡାଟାଫାଟା ସବୁ ଅଛି ମୋର ଆଇ କାର୍ଡ଼ ଆଇଡେଣ୍ଟି କାର୍ଡ଼ ଆଉ ପର୍ସରେ ସବୁ ପଇସାପତ୍ର ସବୁ ଅଛି ହେଲେ ମୁଁ ଯଦି ଏବେ ଅଫିସ୍କୁ ଯିବି ଆଉ ଘରକୁ ରିଟର୍ନ କେମିତି ହେବି ଯଦି ପର୍ସ ନ ମିଳିଲେ ତ କ୍ୟାବ୍ ଡ୍ରାଇଭର୍କୁ ଫେରି ଆସି ଆଉ ଫୋନ୍ କରିବା କରିବି ତ ସେଇଟା କେମିତି ଆପଣ ଟିକେ ଜଲ୍ଦି ଆସିଲେ ମୁଁ ସେଗୁଡ଼ାକୁ ଇଏ କରିଥାନ୍ତି କ୍ୟାବ୍ ଡ୍ରାଇଭର୍କୁ କଲ୍ କରିକି ସେଇଟା ଇଏ କରିଥାନ୍ତି ମୋର ଯୋଉ ୱାଲେଟ୍ରେ ସବୁ ଜିନିଷଫିନିଷ ଆଇ କାର୍ଡ଼ ତା'ପରେ ପଇସା ମୋର କିଛି ଇମ୍ପୋର୍ଟାଣ୍ଟ୍ ଆଧାର୍ କାର୍ଡ଼ ଆଉ ସେ ବିଜୁ ନବୀନ୍ କାର୍ଡ଼ ଏଗୁଡ଼ା ସବୁ ଅଛି ସେ ଇଏରେ ତ ମୋତେ କେମିତି ହେଲେ ଇଏ କରିବାକୁ ପଡ଼ିବ ତ ଆପଣ ଟିକେ ଦୟାକରି ଆପଣ ରିଟର୍ନ ହେଲେ ସେ କ୍ୟାବ୍ରୁ ମୁଁ ମୋର ଜିନିଷଟା ଆଣିଲେ ଚିର ଉପକୃତ ହେଇଥାନ୍ତି ହଉ